ମୋତେ ସେ କ୍ୟାମରାର ସେଲ୍ଫି ବେଶୀ ଭଲ ଲାଗେ ଆଉ ପଛଆଡ଼ୁ ବ୍ୟାକ୍ କ୍ୟାମେରାରେ ବି ବହୁତ ଭଲ ଲାଗେ ଆଉ ଫ୍ରଣ୍ଟ କ୍ୟାମେରା ସେଲ୍ଫିରେ ଆମେ ଆମେ ନିଜକୁ ଦେଖିପାରନ୍ତି ଫିଲ୍ଟର ବି ମନ ଇଚ୍ଛା ଦେଇପାରନ୍ତି ଆଉ ନିଜର ଫେସ୍ର ଏକ୍ସପ୍ରେସନ୍ ବି ଚେଞ୍ଜ କରିପାରିବା କିନ୍ତୁ ବ୍ୟାକ୍ କ୍ୟାମେରାରେ ଏସବୁ କିଛି ବି ହେଇପାରିବ ନାହିଁ ବ୍ୟାକ୍ କ୍ୟାମେରାରେ ଆମେ ଦୂରରୁ ଉଠେଇ ପାରିବା ଫୁଲ ପିକ୍ ବି ଉଠେଇ ପାରିବା ଡିଫରେଣ୍ଟ ପୋଜ୍ ବି ନେଇ ପାରିବା ଯେଉଁଟାକି ଆମର ଫ୍ରଣ୍ଟ କ୍ୟାମେରାରେ ହେଇପାରେନି କିନ୍ତୁ ଆମେ ଫ୍ରଣ୍ଟ କ୍ୟାମେରାରେ ମୋତେ ମୁଁ ନିଜକୁ ଦେଖିପାରେ ବୋଲି ବହୁତ ପସନ୍ଦ ମୋତେ ଆଉ ଭଲସେ ପୋଜ୍ ବି ମୁଁ ନେଇପାରେ ଆଉ ବ୍ୟାକ୍ କ୍ୟାମେରାରେ ଟିକେ ଦୂରରୁ ବି ଉଠେଇ ପାରନ୍ତି ନ ହେଲେ ପାଖରୁ ଉଠେଇଲେ ଏତେ ଭଲ ଆସେନି ଫ୍ରଣ୍ଟ ଫ୍ରଣ୍ଟ କ୍ୟାମେରାରେ କିନ୍ତୁ ପାଖରୁ ଉଠାଇଲେ ବେଶୀ ଟିକେ ଭଲ ଲାଗେ